ହଁ ମୋର୍ ପାଖରେ ଗୋଟେ ବହୁତ୍ ଭଲ ପୁସ୍ତକ୍ ଅଛି ମୋର ଜେନ୍ଟା ପ୍ରିୟ ପୁସ୍ତକ୍ ଅଛି ଡ଼କ୍ଟର୍ ଏ ପି ଜେ ଅବଦୁଲ୍ କଲାମ୍ର ପୁସ୍ତକ୍ ମାନେ ମତେ ପଢ଼୍ବାର୍ ଲାଗି ବହିମାନେ ତାଙ୍କର୍ ପଢ଼୍ବାର୍ ଲାଗି ମୋତେ ବହୁତ୍ ଭଲ୍ ଲାଗ୍ସି ଏ ପି ଜେ ଅବଦୁଲ୍ କଲାମ୍ ତାଙ୍କର୍ ବହିମାନ୍କେ ଜେନ୍ତାକେ ରିଡିଙ୍ଗ୍ କହି ଥିସନ୍ ସବୁ ଜିନିଷ୍ ମୋତେ ମୋର୍ ଜୀବନର ଆଗ୍କେ ବଢ଼୍ବାର୍ ଲାଗି ହେଲ୍ପଫୁଲ୍ ହୋଇପାର୍ସି ମୋତେ ବହୁତ୍ ସାହାଯ୍ୟ କରସି ଏ ପି ଜେ ଅବଦୁଲ୍ କଲାମ୍ର ବହିମାନେ ପଢ଼ିକରି ମୁଇଁ ମୋ ଲାଇଫ୍ରେ ବହୁତ୍ କିଛି ଶିଖ୍ବାର୍ ଲାଗି ବି ପାଇଛି ମୁଇଁ ବହୁତ୍ କିଛି ତାଙ୍କର୍ ସେଇ ବହିଟା ପଢ଼ି କରି ବହୁତ୍ କିଛି ଶିକ୍ଷା ବି ପାଇ ସାରିଛେ ଆଉ ମୋତେ ଯେନ୍ତି ଲାଗି କି ତା ଅବଦୁଲ୍ କଲାମ୍ର ବହିମାନେ ପଢ଼୍ବା ଲାଗି ବହୁତ୍ ଭଲ୍ ଲାଗ୍ସି ସେଟା ଯେତକି ବି ପଢ଼୍ଲେ ମୋତେ ଆହୁରି ପଢ଼୍ବା ଲାଗି ଇଛା ହେଉଥିସି ଆଉ ସେଥିରେ ଯେତକି ବି ଶିକ୍ଷା ମିଲ୍ଛି ସେହି ଶିକ୍ଷାଟା ମୋତେ ଆଉ ବି ଲୋକ୍କୁ ଦେବାର୍ ଲାଗି ଇଚ୍ଛା ହେସି ସେଇ ବହିଟା ପଢ଼ିକିରି ମୁଇଁ ଲୋକ୍କୁ ବି ଶିକ୍ଷା ମୋର୍ ସାଙ୍ଗେ ସାଙ୍ଗେ ଆଉ ବି ଚାରି ଜଣଙ୍କେ ଶିକ୍ଷିତ୍ କରି ପାର୍ସିଁ ଜେନ୍ଟା କି ମତେ ବହୁତ୍ ଭଲ୍ ଲାଗ୍ସି ଆଉ ମୁଇଁ ମୋ ଲାଇଫ୍ରେ ବି ଆଗ୍କେ ବଢ଼ି ପାର୍ସିଁ ଅବଦୁଲ୍ କଲାମ୍ର ତାଙ୍କର୍ ଜେନ୍ଟା ଲାଇନସ୍ମାନେ ଥିସି ଜେନ୍ଟା ପଏଣ୍ଟସ୍ମାନେ ବି ଥିସନ୍ ସେ ପଏଣ୍ଟସ୍ମାନେ ପଢ଼ିକରି ସେ ଲାଇନସ୍ମାନେ ପଢ଼ିକରି ମୋତେ ଆମର୍ ନିଜର୍ ଲାଇଫ୍ରେ ମୋତେ ଆଗ୍କେ ଫିୟୁଚର୍ରେ କାଣା କରିବାର ଅଛେ ମତେ ଭବିଷ୍ୟତରେ ମୁଇଁ କେନ୍ତା ରାସ୍ତା ଯିବାର୍ ଅଛି କେନ୍ତା ରାସ୍ତାରେ ନେଇଁ ସେ ସବୁ ଜିନିଷ୍ରେ ସେଇ ତାଙ୍କର୍ ପଏଣ୍ଟସ୍ରୁ ହଁ ଭଲ୍ସେ ବୁଝିପାରିଲେ ତାଙ୍କର୍ ପଏଣ୍ଟସ୍ କରି ପାର୍ ତାଙ୍କର୍ ପଏଣ୍ଟସ୍ ଭଲ୍ସେ ବୁଝିକରି ପଢ଼ିପାରିଲେ ସେଇଟା ଆମକୁ ବହୁତ୍ ହେଲ୍ପଫୁଲ୍ ହେସି ଯେନ୍ତି ଲାଗିକି ମୁଇଁ ଅବଦୁଲ୍ କଲାମ୍ର ବହିମାନେ ବହୁତ୍ ରିଡ଼ିଙ୍ଗ୍ କର୍ସି ବହୁତ୍ ପଢ଼୍ସି